ମୁଁ ଯେବେ ଛୋଟ ହେଇଥିଲି ଦେଖିଲି ମୋ ବାରି ପଛ ପଟ ବଗିଚାରେ ମୋ ଜେଜେ ଜେଜେ ବାପା ଆଦି କାମ କରନ୍ତି କାମ କରନ୍ତି ମୁଁ ସେମାନଙ୍କ ଠୁ ବଗିଚା କାମ ଶିଖିଲି କେମିତି ଗଛଟି ଲଗାଇବା ଏବଂ ବିଭିନ୍ନ ପ୍ରକାର ଫୁଲ ଗଛ ଆଦି ଲଗାଇବା ଏବଂ ଏହାର କିପରି ଯତ୍ନ ନେବା ଏପରି ଯତ୍ନ ନେଲେ ଏହା ଶୀଘ୍ର ବଡ଼ ହେବ ଏବଂ ଫଳ ଫୁଲ ଆଦି ଦେବ କେମିତି ଏହାର ଯତ୍ନ ରଖିବା ଉଚିତ ଏବଂ କେମିତି ଖତ ସାର ଆଦି ଦେଇ ବଞ୍ଚାଇଲେ ଗଛଟି ଶୀଘ୍ର ବଡ଼ ହେବ ଏବଂ ଫୁଲ ଫଳ ପୁଷ୍ପ ଆଦି ଦେବ ମୁଁ ଏହା ଆମ ଜେଜେ ବାପାଙ୍କ ଠୁ ଶିଖିଲି